ଭବିଷ୍ୟତରେ ଓଡ଼ିଆ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ଏବଂ ସଂରକ୍ଷିତ କରିବା ପାଇଁ ଆମେମାନେ ସବୁବେଳେ ଓଡ଼ିଆରେ କଥା ହେବା ଦରକାର ତା'ପରେ ଆମର ଆଗାମୀ ପିଢ଼ିଙ୍କୁ ଓଡ଼ିଆ ବିଦ୍ୟାଳୟରେ ନାମ ଲେଖାଇବା ଦରକାର ସେମାନେ ଯେମିତିକି ଓଡ଼ିଆ ଭଲ ଭାବରେ ଶିଖିପାରନ୍ତୁ ଓଡ଼ିଆ କହିପାରନ୍ତୁ ତା'ହେଲେ ହିଁ ତ ଓଡ଼ିଆର ସଂରକ୍ଷିତ ହେବ ବିଭିନ୍ନପ୍ରକାରର ଓଡ଼ିଆ ଭାଷାରେ ପ୍ରତିଯୋଗିତା ରଖିବା ଦରକାର ଯଦି ଓଡ଼ିଆ ଭାଷାରେ ଆମେ ପ୍ରତିଯୋଗିତା ରଖିବା ତା'ହେଲେ ମଧ୍ୟ ଆମେ ସେହିଥିରୁ ବହୁତ କିଛି ଜାଣିପାରିବା ବହୁତ ଓଡ଼ିଆ ଭାଷାକୁ ଭଲରେ ଶିଖିପାରିବା ଓଡ଼ିଆ ଗୀତ ମଧ୍ୟ ଶୁଣିବା ଦରକାର ଓଡ଼ିଆ ଗୀତ ଶୁଣିଲେ ବି ଆମେ ବହୁତ କିଛି ଶିଖିପାରିବା ତା'ପରେ ଆଗକାଳର ଓଡ଼ିଆ ଭାଷାର ଗଳ୍ପଯାକ ଶୁଣିବା ଦରକାର ଓଡ଼ିଆ ଗଳ୍ପଯାକ ଶୁଣିଲେ ମଧ୍ୟ ସେହିଥିରୁ ଆମେ ବହୁତ ଗୁଡ଼ାଏ ଭଲ ଭଲ ଓଡ଼ିଆ କଥାଯାକ ଶିଖିପାରିବା ଓଡ଼ିଆ ଭାଷାକୁ ଭଲ ଭାବରେ ଶିଖିପାରିବା ଓ ଏମିତି ଓଡ଼ିଆ ଶିଖିଲେ ହିଁ ତ ଆମେମାନେ ଆଗକୁ ଯାଇ ଓଡ଼ିଆ ଭାଷାକୁ ପ୍ରୋତ୍ସାହିତ କରିପାରିବା ଏବଂ ସଂରକ୍ଷିତ କରିପାରିବା ଆମ ଆଗାମୀ ପିଢ଼ିଙ୍କୁ ଭଲ ଭାବରେ ଓଡ଼ିଆ ଶିଖାଇବା ଦରକାର ଯେମିତିକି ସେମାନେ ଆଗକୁ ଯାଇ ଓଡ଼ିଆ ଭାଷାକୁ ପ୍ରୋତ୍ସାହିତ କରନ୍ତୁ ଏବଂ ସଂରକ୍ଷିତ କରନ୍ତୁ